ଆମ ନୟାଗଡ଼ ଜିଲ୍ଲାରେ କୃଷି ବହୁତ ଭଲ ଭାବରେ ହୋଇଥାଏ ଏହି ଏହି ଶିଳ୍ପ କୃଷି ଶିଳ୍ପ ଅନୁସାରେ ବହୁତ ଲୋକ ଗୁଡ଼ିକ କୃଷି କାମ କରିକି ନିଜ ପେଟ ପୋଷିଥାନ୍ତି ଏବଂ କୃଷି କାମରେ ସରକାର ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି ସରକାର ଏହି ବିଷୟରେ ବହୁତ ସାହାଯ୍ୟ କରିବା ପରେ ଲୋକମାନେ ବହୁତ ସାହାଯ୍ୟର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି ବହୁତ ଅସୁବିଧାରୁ ମଧ୍ୟ ସେମାନେ ବଞ୍ଚିତ ହୋଇଥାନ୍ତି କାହିଁକି ନା ସରକାର କୃଷି କାମ ପାଇଁ ଲୋକମାନଙ୍କୁ ବହୁତ ଋଣ ହିସାବରେ ଲୋନ୍ ବି ଦିଏ ଲୋକମାନଙ୍କର ସେବା କ୍ଷେତ୍ରରେ ସବୁ ବି ଭଲ କରେ କାହିଁକି ନା କୃଷି କୃଷି ଗୋଟିଏ ଏମିତି ଜିନିଷ ଯେଉଁ କାମଟା କି ବନ୍ଦ ହୋଇଗଲେ ଓଡ଼ିଶାରେ ଲୋକମାନେ ବହୁତ କ୍ଷତିଗ୍ରସ୍ତ ହେବେ ଆଉ ବହୁତ ଲୋକ ମରି ବି ଯିବେ କାହିଁକି ନା କୃଷି ଅନୁସାରେ ଲୋକମାନେ ମରିଯାଆନ୍ତି କୃଷି ଯଦି ଜିନିଷ ପତ୍ର ନ ମିଳିବ କି ଚାଉଳ ଧାନ ମୁଗ ବିରି ହରଡ଼ ଯଦି କିଛି ନ ମିଳିଲା ତାହେଲେ ଲୋକମାନେ ମରିଯିବେ କୃଷି କରି ଲୋକମାନେ ବଞ୍ଚିତ ହୋଇଥାନ୍ତି କାରଣ ଏହି ସବୁ ସେବା ହେବା ମଧ୍ୟରେ ସେମାନେ ବହୁତ କ୍ଷେତ୍ରରେ ସାଧାରଣ ଭାବେ ବଞ୍ଚିଥାନ୍ତି କୃଷି କୃଷି ଜିନିଷ ଗୁଡ଼ିକ ମଧ୍ୟରେ ସେମାନେ ବହୁତ ଭଲ ଭାବରେ ଜିନିଷ ପତ୍ର ପାଇ ତାଙ୍କର ପେଟ ପୋଷିଥାଆନ୍ତି କୃଷି ଗୋଟିଏ ଏମିତି ଜିନିଷ ବର୍ଷା ହେଲେ ଗୋଟିଏ କୃଷକ ଅନାଇ ବସିଥାଏ ସେ କେମିତି ସେ କୃଷି କାମ କରିବ ତାର ପେଟ ପୋଷିବ ବୋଲି ସେସବୁ ହୋଳି କରି କି କୃଷକ ଗୋଟିଏ ତା ନିଜର ପେଟ ପୋଷିଥାଏ ଏବଂ ପେଟ ପୋଷିଲା ବେଳେ ଅନ୍ୟମାନଙ୍କୁ ସେ ମଧ୍ୟ ଜିନିଷ ପତ୍ର ବିକ୍ରି କରି ବାହାର ଦେଶକୁ ସେ ମଧ୍ୟ ଜିନିଷ ନେବା ଆଣିବା କରିଥାଏ ତେଣୁ କରି ଆମ ନୟାଗଡ଼ ଜିଲ୍ଲାରେ ଏହିସବୁ ବହୁତ ଭଲ ଭାବରେ ହୋଉଛି କାରଣ ଆମ ନୟାଗଡ଼ ଜିଲ୍ଲା ସବୁଥିରେ କୃଷିରୁ ଅଧିକା ଅଛି ଏଥିପାଇଁ ଆମ ନୟାଗଡ଼ ଜିଲ୍ଲାରେ ବହୁତ କୃଷି କାମ ହୋଇଥାଏ ଏବଂ କୃଷକଙ୍କୁ ମାନେ ମଧ୍ୟ ବହୁତ ଥାଆନ୍ତି